ରାହାମାରୁ ଗୋଟେ ରାମବାବୁ କତିରୁ ଗୋଟେ ଶାଢ଼ୀ ଆଣିଥିଲି ଏକ ନମ୍ବର୍ ଶାଢ଼ୀ ତିନିଶହ ଟଙ୍କା ଦେଇକି ଶାଢ଼ୀ କିଣିଥିଲି ଏ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ହୋଇଗଲାଣି ଏ ପର୍ଯ୍ୟନ୍ତ ରଙ୍ଗ ଟିକିଏ ବି ଛାଡ଼ି ନାହିଁ ଏକ ନମ୍ବର୍ ଶାଢ଼ୀ ଦେଇଛନ୍ତି ତିନିଶହ ଟଙ୍କାରେ କି ଶାଢ଼ୀ କିନ୍ତୁ ସେ ଯେଉଁ ଶାଢ଼ୀ ଦେଇଛନ୍ତି ବଢ଼ିଆ ଶାଢ଼ୀ ଦେଇଛନ୍ତି ପାଞ୍ଚ ବର୍ଷ ହେଲାଣି ଟିକିଏ ରଙ୍ଗ ଛାଡ଼ିନି ଟିକିଏ ବି ପତଳା ବି ଏ ପର୍ଯ୍ୟନ୍ତ ହୋଇନାହିଁ ଏକ ନମ୍ବର୍ ଶାଢ଼ୀ ଦେଇଛନ୍ତି ଆହୁରି ତାକୁ ବର୍ଷେ ଖଣ୍ଡେ ପିନ୍ଧିବେ ଏଇଠୁ ତାଙ୍କୁ ମୋର ବହୁତ ଧନ୍ୟବାଦ ଦେଉଛି ରାମବାବୁଙ୍କୁ ସେ ଯଦି ମୋର କେଉଁଠି ଏଇଠି ଦେଖା ହୁଅନ୍ତି ମୁଁ ତାଙ୍କୁ ମିଠା ନଖୁଆଇକି ଜମା ଛାଡ଼ିବି ନାହିଁ ଘରକୁ ତାଙ୍କର ବଢ଼ିଆ ଲୋକ ସେ